ଆମ ଗାଁରେ ହେଉଥିବା କିଛିଗୁଡ଼ାକ ବ୍ୟବସାୟୀ ହେଲା ପ୍ରଥମେ ହେଲା ପନିପରିବା ବ୍ୟବସାୟୀ ପନିପରିବା ବ୍ୟବସାୟୀରେ ଆମ ଗାଁରେ ବହୁତଜଣ ନିର୍ଭର ଅଛନ୍ତି ସେ ତାଙ୍କ ନିଜ ବାଡ଼ିରେ ପନିପରିବା ଲଗାନ୍ତି ଓ ଭୋର ସକାଳେ ଯାଇକି ବଜାର ଓ ମାର୍କେଟରେ ବେପାର କରନ୍ତି ଯେଉଁଠିରେ ତାଙ୍କୁ କଠିଣ ପରିଶ୍ରମ କରିବାକୁ ପଡ଼େ ଯେମିତିକି ଦିନ ବର୍ଷା ରାତି ଖରା ସବୁବେଳେ ବସିବାକୁ ପଡ଼େ ବଜାରରେ ତାଙ୍କ ପନିପରିବା ବିକ୍ରିୟ କରିବା ପାଇଁ ଓ ଅନ୍ୟ କିଛି ଦୁକାନ ଅଛି ଯେମିତିକି ଇଲୋଟ୍ରୋନିକ୍ସ ଦୁକାନ ଯେଉଁଠିରେ ସ୍ ବହୁତ କିଛି ଇଲୋଟ୍ରୋନିକ୍ସ ସାମାନ ଗୁଡ଼ିକ ମିଳେ ଯାହା ଏକ ଘର ନିର୍ମାଣ ହେଲେ ନିଶ୍ଚୟ ଆବଶ୍ୟକ ପଡ଼େ ଯାହା ଯାହାକୁ ଦରକାର ସିଏ ନିଅନ୍ତି ଓ ଏକ ବଡ଼ ବ୍ୟବସାୟ ଅଛି ଯାହାକି ଆମ ମାଟିରେ ବନା ଜିନିଷ କିଣା ନିଆ ଯେମିତି କି ମାଟିହାଣ୍ଡି ମାଟିଦୀପ ଯାହାକି ମନ୍ଦିରରେ ପ୍ରତିଦିନ ପ୍ରତିଦିନ ହଜାର ହଜାର ଦୀପ ଜଳାଯାଏ ମନ୍ଦିରରେ ଓ ଏହିକିଛି ଗୁଡ଼ିକ ମାଟି ବ୍ୟବସାୟରେ ହୁଏ ପୁଣି ମାଂସ ଦୋକାନ ମାଂସ ବ୍ୟବସାୟୀରେ ପଶୁ ହତ୍ୟା କରିକି ମାଂସ ବିକାଯାଏ ଯେମିତିକି କୁକୁଡ଼ା ଛେଳି ଓ ବିଭିନ୍ନ ଅଛି ଯେଉଁଥିରେ ଚିକେନ କିଲ ଦୁଇଶହ ପଁଷଠି ହେଲେ ମଧ୍ୟ ଲୋକେ ଅଧାକିଲ କିଣିକି ନେଇ ତାଙ୍କ ଘରେ ରୋଷେଇ କରିକି ଖାଆନ୍ତି ଆଉ ସବୁ ଆମ ଗାଁର ସବୁଠୁ ବଡ଼ ବ୍ୟବସାୟୀ ହେଉଛି ଚାଷ ଯାହା ପୁରା ପୃଥିବୀ ନିର୍ଭର ରଖେ କିନ୍ତୁ ସେହିଟିକା ଲାଭ ବହୁତ କମ୍ କାରଣ ଚାଷରେ ବହୁତ କଠିଣ ପରିଶ୍ରମ କରିବାକୁ ପଡ଼େ ପ୍ରଥମେ ଧାନ ଧାନ କରିବାକୁ ବର୍ଷା ଦରକାର ବର୍ଷା ନ ହେଲେ ଧାନ ହେବନି ଧାନ ନ ହେଲେ ଚାଷୀକୁ ପଇସା ମିଳିବନି ଚାଷୀକୁ ପଇସା ନ ମିଳିଲେ ତାହା ଘର ଚଳିବନି ଆଉ ଅନେକ କିଛି ବ୍ୟବସାୟ ଅଛି ଯାହାକି ଆମ ଗାଁରେ ରହିଅଛି